ହଁ ଭାଇ ମୁଁ ନିମାପଡ଼ାରୁ ପୁରୀ ଯିବାକୁ ଚାହୁଁଛି ଆମେ ପାଞ୍ଚ ଜଣ ଯିବୁ ମୁଁ ମୋ ବାବା ମୋ ବୋଉ ଜେଜେ ଜେଜେମା ମୋ ଭଉଣୀ ସତର ତାରିଖ ଦିନ ଆମେ ଠିକ୍ ଦଶଟା ବେଳକୁ ଏଇଠୁ ବାହାରିବା ପ୍ଲେସଟା ଆମର ଓମେନ୍ସ୍ କଲେଜ୍ ରେ ଗଳି ଜଗନ୍ନାଥ ପ୍ୟାଲେସ୍ ସେଇଠି ଆସିକି ଠିକ୍ ଦଶଟାରେ ଆଣିକି ଗାଡ଼ି ଲଗେଇବେ ମୋ ଫୋନ୍ ନମ୍ବରଟା ନେଇଯାଆନ୍ତୁ ନାଇନ୍ ସିକ୍ସ୍ ଫାଇପ୍ ଏଇଟ୍ ସେଭେନ୍ ଥ୍ରୀ ଟୁ ୱାନ୍ ୱାନ୍ ଜିରୋ ଯଦି ମୁଁ ନ ଉଠେଇ ପାରିଲି ତା'ହେଲେ ଓମେନ୍ସ୍ କଲେଜ ଗଳି ପାଖକୁ ଆସିକି ମୋ ବାବାଙ୍କ ନାମ ପଚାରି ରାକେଶ ବୋଲି ଆସିକି ତାଙ୍କୁ କହିବେ ଆଉ କ'ଣ କେତେ ଭଡ଼ା ନେଉଛନ୍ତି ଆମେ ତ ପରିବାରକୁ ଧରିକି ଯାଉଛୁ ଠିକ୍ କ'ଣ ରେଟ୍ ଟିକେ କୁହନ୍ତୁ ପୁରୀର ପରିକ୍ରମା ବୁଲିବାକୁ ଯିବୁ ଟିକେ ପଇସା କମାନ୍ତୁ ଆମେ ପାଞ୍ଚ ଜଣ ଯାଉଛୁ ଆମେ ଆରାମରେ ବସିପାରିବୁ ତ ଆମର ଜେଜେ ବାପା ଏବଂ ଜେଜେମା ଯାଉଛନ୍ତି ଟିକେ ଆସ୍ତେ ଆସ୍ତେ ଗାଡ଼ି ଚଲେଇକି ଯିବେ ବ୍ୟସ୍ତ ହୁଅନ୍ତୁନି ଟିକେ ଲେଟ୍ ହେଲେବି ଚଳିବ କିଛି ଅସୁବିଧା ନାହିଁ ଆପଣ କ'ଣ ତିନିହଜାର ଟଙ୍କା ଭଡ଼ା କହୁଛନ୍ତି କ'ଣ ଟିକେ କରନ୍ତୁ ଅଢ଼େଇ ହଜାର ଟିକେ ଫାଇନାଲ୍ କରନ୍ତୁ ଆମେ ତ ପୁରୀ ଯାଉଛୁ ତୁମେ ବି ପୁରୀ ଯାଉଛ କ'ଣ ଟିକେ କମିବନି ହଁ ଭାଇ ମୁଁ ପ୍ରଥମ ଦରମାରେ ମୁଁ ମୋ ପରିବାରକୁ ନେଇକି ପୁରୀ ବୁଲିବାକୁ ଯାଉଛି ଆଉ ଥରେ ବୁଲିବାକୁ ଗଲେ ଆପଣଙ୍କୁ ସବୁ ଟଙ୍କା ପେମେଣ୍ଟ୍ କରିଦେବି ଆମର ତ ନିମାପଡ଼ାରୁ ପୁରୀ ମାତ୍ର ପଇଁଚାଳିଶ କିଲୋମିଟର୍ ହେବ ଆସ୍ତେ ଆସ୍ତେ ଯିବାକୁ ପଡ଼ିବ ନା ତେଣୁ ଟିକେ ଜଲଦି ଆସି ଓମେନ୍ସ୍ କଲେଜ ପାଖକୁ ଆସି ମୋ ବାବାଙ୍କ ନାଁ ପଚାରି ନହେଲେ ମୋତେ ଫୋନ୍ କରିବେ ମୁଁ ଯାଇକି ସେଇଠି ଠିଆ ହେଇଥିବି ଆଉ ଆଜ୍ଞା